ହଁ କାଲି ଠାନୁ ଆମର୍ ଦଶ୍ଟା ଅଫର୍ ଷ୍ଟାର୍ଟ ହେଉଛେ ଆଉ ଆପଣ କାଲି ଆସ୍ବେ ବହୁତ ପ୍ରକାର ଲେହେଙ୍ଗା ଆଉ ତା'ର୍ ପରେ ନାୟରା କଟ୍ ଗାଉନ୍ ମାନେ

ଆମର ଡିସକାଉଣ୍ଟ୍ ବହୁତ ଅଛେ ସିକ୍ସଟି ପରସେଣ୍ଟ୍ ଅଫର୍ ବି ଅଛେ ଏଇଟି ପରସେଣ୍ଟ୍ ଅଫର୍ ଅଛେ ଆଉ କେନ୍ କେନ୍ଥି ତ ବାଇ ୱାନ୍ ଗେଟ୍ ୱାନ୍ ଫ୍ରୀ ବି ଅଛେ ଆଉ ଆମ ହଁ ଆମର୍ ଯଦି ପାଞ୍ଚ ହଜାର୍ରୁ ଅଧିକା ସପିଂ କରୁଛ ଟ୍ରୋଲି ବେଗ୍ ନାଇହେଲେ ତ ପ୍ରେସର୍ କୁକର୍ ଗୁଟେ ଆମେ ଫ୍ରି ଦେଉଛୁ ତାର୍ସାଙ୍ଗେ ଆଉ ଛୁଆ ମାନଙ୍କର ନ ଡ୍ରେସ୍ମାନ୍କେ ବି ବହୁତ ଭଲ୍ ଭଲ୍ ଅଫର୍ମାନେ ଅଛେ ଏଇଟି ପର୍ସେଣ୍ଟ ଅଫ୍ ନାଇଣ୍ଟି ପର୍ସେଣ୍ଟ ଅଫ୍ ଏଟା ସବୁ ରହିଅଛେ ଆର୍ ହଁ ବହୁତ୍ ବଢିଆଁ ବଢିଆଁ ଡିଜାଇନ୍ ମାନେ ଆସିଛେ ତ ସବୁବେଳେ କାଲି ଆସିକିରି ଦେଖ ଆଉ ବହୁତ୍ ଭଲ୍ ଭଲଲ୍ ଜିନିଷ ମାନେ ଅଛେ ନିଅ ହଁ କାଲି ଠାନୁ ଇଟା ଆମର୍ ଲାଗୁହେବା ମାସେ ତକ୍ ଆଉ ଦଶରା ଲାଗି ତ ଇ ଅଫର୍ଟା ଷ୍ଟାର୍ଟ ହେଇଛେ

ଆମର୍ ସକାଳର୍ ନଅରୁ ରାତିର୍ ନଅ ଆମର୍ ଏଟା ଭଲ୍ କ୍ଵାଲିଟି ହିଁ ଅଛେ ସବୁ ଜିନ୍ସ ନେଇକରି ପୁରା ଲଙ୍ଗ୍ ଗାଉନ୍ ସରାରା ଦୁପ୍ପଟା ମାନେ ସବୁ ଭଲ୍ କ୍ଵାଲିଟିଟା ଅଛେ ଆପଣଙ୍କର୍ ଫ୍ୟାମିଲି କେ ଧରିକିରି ଆସୁନ୍ ଚିନ୍ତା ନାଇକରୁନ୍ ଆମ ଇନ ବହୁତ୍ ମାନେ ବି ଲେହେଙ୍ଗାମାନେ ବି ବହୁତ୍ ବହୁତ୍ ପ୍ରକାରର ପୁରା ସବୁ କ୍ଵାଲିଟି ଅଛେ ଆମର୍ ଇନ

ଲେଡ଼ିସ୍ନୁ ନେଇକିରି ଜେନ୍ଟ୍ସ ନେଇକିରି ନେଇକିରି ସବକର୍ ଡ୍ରେସ୍ ସବୁ ସବୁ ଅଛେ ଆଉ ଆପଣ ହଁ କ୍ୱାଲିଟି ବେଲେ ତ ଏଇଟା ଏବେ ବାହାରିଛେ ସୁନ୍ଦର ଡ୍ରେସ୍ ମାନେ ବି ଆସିଛେ ଆଉ ଆପଣ ଆସିକି ଦେଖୁନ୍ ଦୋକାନ୍ରେ କାଣା କେନ୍ତା ଆପଣଙ୍କୁ ପସନ୍ଦ ଲାଗୁଛେ କାଣା ହଁ ବାଏ ୱାନ୍ ଗେଟ୍ ୱାନ୍ ବି ଫ୍ରି ଅଛେ ହଜାରେ ଉପର୍କେ ଆନ୍ଲେ ସେଟା ଅଛେ ଗୁଟେ ସେଟା ଏକ୍ସଟ୍ରା କପଡ଼ାର ଗୁଟେ ଅଛେ ସେଟା ବହୁତ୍ ଭଲ୍ ଅଛେ ବାକି

ସବୁ କପଡ଼ା ନାହିଁ ଗୁଟେ ରଖିଛୁ କପଡ଼ା ମାନେ ଅଛେ ଟେ ଅଛେ ତା'ର୍ ପରେ ଗାଉନ୍ ମାନେ ଅଛେ ଆମର ଇନ ଇ କଟିଂ ବେଲେ ସବୁ ବହୁତ ପ୍ରକାର ପେଣ୍ଟନୁ ନେଇକରି ନେଇକରି ହଁ ଆସ୍ବ